ମୋର ପିଏମ୍କେଭିରେ ଫୋନ ନମ୍ବର ଚେଞ୍ଜ ଅଛି ତ ମୁଁ ଏହାକୁ ସଲ୍ୟୁସନ କରିବା ପାଇଁ ପାଖରେ ଥିବା କିମ୍ବା ପାଖ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ର କିମ୍ବା କୌଣସି ବି ଅନ୍ଲାଇନ୍ ବ୍ୟବହାର ହଉଥିବା କେନ୍ଦ୍ରକୁ ଯାଇକି ମୁଁ ମୋର ତାଙ୍କୁ ଜଣାଇବି କି ମୋର ପିଏମ୍କେଭିରେ ଫୋନ ନମ୍ବର ଚେଞ୍ଜ ହୋଇଛି କୌଣସି କାରଣରୁ ଚେଞ୍ଜ ହେଇଯାଇଛି ତ ଏଇଟା ମୁଁ ଅପଡ଼େଟ୍ କରିବା ପାଇଁ କିମ୍ବା ମୋ ନୂଆ ଫୋନ ନମ୍ବର ମୁଁ ଆଡ଼୍ କରିବା ପାଇଁ ଚାହୁଁଛି ସେଥିପାଇଁ ତାଙ୍କୁ ମୁଁ ଯାଇକି କହିଲି ସେ ମୋ ଫୋନ୍ ନମ୍ବର ମାଗିଲେ କହିଲେ କେଉଁ ନମ୍ବର ତମକୁ ଆଡ଼ କରିବାର ଅଛି ସେଇଟା ମୋତେ କୁହନ୍ତୁ ତ ସେଇ ନମ୍ବର ମୁଁ ତାଙ୍କୁ କହିଦେଲି ତ ସେ ସେଇ ନମ୍ବର ଆଡ଼୍ କରିଛନ୍ତି